ଆମ ଅଞ୍ଚଳରେ ନୂଆ ବ୍ୟବସାୟ କହିଲେ କୃଷି ଯୋଗାଣ ଷ୍ଟୋର ପଶୁ ସମ୍ପଦ ଯୋଗାଣ ଷ୍ଟୋର ହେଉ କି କୃଷକ ବଜାର ହେଉ କୃଷି ପର୍ଯ୍ୟଟନ କାର୍ଯ୍ୟ ହେଉ କୃଷି ଠିକା ସେବା ହେଉ କୃଷି ଉପରେ ଆମ ଅଞ୍ଚଳରେ ଯେକୌଣସି ବ୍ୟବସାୟ କଲେ ବି ଲୋକମାନଙ୍କର ବହୁତ ଉନ୍ନତି ହେବ ଏବଂ ଲୋକମାନେ ବହୁତ ସାହାଯ୍ୟ ବି ପାଇପାରିବେ ଭଲ ବ୍ୟବସାୟ ମଧ୍ୟ ହେବ କାରଣ ଆମ ଅଞ୍ଚଳଟି ପୁରା କୃଷି ଉପରେ ହିଁ ନିର୍ଭର କରେ ବହୁତ ଏଠି ଛୋଟ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ କୃଷି ଉପରେ ନିର୍ଭର କରନ୍ତି ସମସ୍ତେ କୃଷି ରୁ ହିଁ ବଞ୍ଚିଥାନ୍ତି ତେଣୁ କୃଷି ଯୋଗାଣ ଷ୍ଟୋରଟିଏ ଯଦି କରାଯାଏ ଲୋକମାନେ ଆମର ଏଠାରୁ କିଛି କୃଷି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ହେଲେ ଯିବାକୁ ପଡୁଛି ଦଶ କିଲୋମିଟର ବାର କିଲୋମିଟର ଯିବାକୁ ପଡୁଛି ଯଦି ଆମ ଅଞ୍ଚଳରେ କୃଷି ଯୋଗାଣ ଷ୍ଟୋର ଟିଏ ହୋଇଯିବ ତାହେଲେ ସେଠି କୃଷିର ସବୁ ପ୍ରକାର ଜିନିଷ ମିଳିପାରିବ ଯେମିତି ବିହନ ହେଉ ଏବଂ କୃଷି ପାଇଁ ଲାଗୁଥିବା ଯେକୌଣସି ସାମାନ ଟେ ହେଉ ଆମ ଏ ଅଞ୍ଚଳରେ ଯଦି ମିଳିଯିବ ତାହେଲେ ଲୋକମାନେ ବହୁତ ଖୁସି ହେବେ ଏବଂ ବହୁତ ସାହାଯ୍ୟ ପାଇବେ ଆଉ ପଶୁ ସମ୍ପଦ ପଶୁ ଗୃହ ପାଳିତ ପଶୁ ବହୁତ ଲୋକ ଆମ ଅଞ୍ଚଳରେ ବି ରଖିଛନ୍ତି ଏବଂ ଚାଷ କରୁଛନ୍ତି ସେଥିରୁ ବି ଦୁଇ ପଇସା ଲାଭ କରୁଛନ୍ତି ତାର ଯୋଗାଣ ଷ୍ଟୋର ଆମ ଅଞ୍ଚଳରେ ନାହିଁ ଯଦି ସେଇଭଳିଆ ଗୋଟିଏ ଯୋଗାଣ ଷ୍ଟୋର ଟିଏ ଆମ ଅଞ୍ଚଳରେ ହୁଅନ୍ତା ସେମାନେ ବି କିଛି ଉପକୃତ ହୁଅନ୍ତେ ଏବଂ ଆହୁରି ଅଧିକ ପଶୁ ସେମାନେ ରଖିବା ପାଇଁ ଇଛା ବି କରନ୍ତେ ଆଗ୍ରହ ବି କରନ୍ତେ ସେଥିପାଇଁ ଗୋଟେ ପଶୁ ସମ୍ପଦ ଯୋଗାଣ ଷ୍ଟୋର ଯଦି ଆରମ୍ଭ ହୁଅନ୍ତା ଭଲ ବ୍ୟବସାୟ ମଧ୍ୟ ହୁଅନ୍ତା କି କୃଷକ ବଜାର ହେଉ କୃଷକ ବଜାର ରେ ଆମକୁ ଠିକ ଟାଇମ୍ରେ ବିହନ ବି ମିଳିଯାଆନ୍ତା କୌଣସି ପ୍ରକାର ମଞ୍ଜି ଆମେ ପାଉନୁ ସେଗୁଡ଼ାକ ବି ମିଳିଯାଆନ୍ତା ତେଣୁ ସେ ବ୍ୟବସାୟ ଟି ଆରମ୍ଭ ଯଦି ଏଠି ହୁଅନ୍ତା ବା ବଜାରଟେ ବସନ୍ତା କୃଷି ଉପରେ ତାହେଲେ ଲୋକମାନେ ତାକୁ ନିଜ ଫସଲ ଗୁଡ଼ାକୁ ବି ଏଇଠି ବ୍ୟବସାୟ କରିପାରନ୍ତେ ଗୋଟିଏ ହାଟ କରିପାରନ୍ତେ ସେମାନେ ବି ଭଲ ଦୁଇ ପଇସା ପାଇପାରନ୍ତେ ଏମିତି ବହୁତ ପରିଶ୍ରମ କରି ସେମାନେ ଏଠୁ ଦଶ କୋଡ଼ିଏ କିଲୋମିଟର ବୋହିକି ନେବାକୁ ପଡୁଛି ସେମାନଙ୍କୁ ସାମଗ୍ରୀକୁ ସେଠାରେ ଯାଇକି ବହୁତ ପରିଶ୍ରମ ଏଗୁଡ଼ାକୁ ବିକ୍ରି କରୁଛନ୍ତି ଫୁଣି ଫେରିଲା ଆସିକି ଲେଟ ହେଉଛି ସେଥିପାଇଁ ଗୋଟିଏ କୃଷି ବଜାର ଟିଏ ଯଦି ବସନ୍ତା ତାହେଲେ ବହୁତ ଭଲ ହୁଅନ୍ତା ଭଲ ବ୍ୟବସାୟ ବି ହୁଅନ୍ତା ଆମ ଅଞ୍ଚଳ ଲୋକ କିଣନ୍ତେ ଏବଂ ଯେଉଁମାନେ କୃଷିକାର୍ଯ୍ୟ କରୁଛନ୍ତି ସେମାନେ ବି ଦୁଇ ପଇସା ପାଆନ୍ତେ କୃଷି ଠେକା ସେବା ଆମ ଅଞ୍ଚଳରେ ଧାନ ରୋଇବା ଟାଇମ୍ରେ କୌଣସି ଲୋକ ଖୋଜିଲେ ବା ଠିକା ଶ୍ରମିକ ଖୋଜିଲେ ସେତେ ମିଳନ୍ତି କାହିଁକି ଯେହେତୁ ସମସ୍ତେ କୃଷି କାର୍ଯ୍ୟ କରୁଛନ୍ତି ସମସ୍ତଙ୍କ ଜମିରେ ସମସ୍ତେ ବ୍ୟସ୍ତ ରହିଥାନ୍ତି ସେଥିପାଇଁ ଯଦି ଠିକା ବ୍ୟବସାୟ ବି କରାଯାଏ କୃଷି ଉପରେ ସେଥିରେ ମଧ୍ୟ ଭଲ ଲାଭ ହେବ ଭଲ ବ୍ୟବସାୟ ମଧ୍ୟ ହେବ